ଏଇ କିଛିଦିନ ହବ ମୁଁ ତାରିଣୀ ବସ୍ତ୍ରାଳୟରୁ ଜିନ୍ ପ୍ୟାଣ୍ଟ୍ଟେ କିଣିକି ଆଣିଥିଲି ଯାହାର ଦାମ୍ ଥିଲା ପାଞ୍ଚଶହରୁ ସାତଶହ ଟଙ୍କା ଯେତେବେଳେ ମୁଁ ମୋ ସାଙ୍ଗର ବା ଭଉଣୀ ବାହାଘରକୁ ପିନ୍ଧିକି ଗଲି ଦେଖିଲା ସିଏ ମୋତେ କହିଲା କେତେ ଟଙ୍କା ହେଇଥିବ ମୁଁ କହିଲି ତୁ କେ ତୁ ଭାବିକି କହ ସିଏ ଅନୁମାନରେ କହିଲା ଭାଇ ପନ୍ଦରଶହ ଦୁଇହଜାର ହେଇଥିବ ମୁଁ କହିଲି ନାଇଁ ପାଞ୍ଚଶହ ଟଙ୍କାରେ ଆଣିଛି ନାଁ କେଉଁଠୁ ଆଣିଲୁ ମୁଁ କହିଲି ତାରିଣୀ ବସ୍ତ୍ରାଳୟରୁ ପ୍ୟାଣ୍ଟ୍ମାନେ ପିନ୍ଧିବାକୁ ବହୁତ ଭଲ ଲାଗୁଥିଲା ଆରାମଦାୟକ ଥିଲା ପ୍ୟାଣ୍ଟ୍ର କଲର ହ୍ୱାଇଟ୍ କଲରର ମସ୍ତ ଲାଗୁଥିଲା ତା'ପରେ ପ୍ୟାଣ୍ଟ୍କୁ ପିନ୍ଧି ଦେଲାପରେ ମୋତେ ମାନେ ସମସ୍ତେ ବୁଲିବୁଲି ଅନାଉଥିଲେ ଯେ ଏ ପ୍ୟାଣ୍ଟ୍ଟା ଭାଇ କେଉଁଠୁ ଆଣିଲୁ ପିଲାଏ ପାଚାରୁଥିଲେ କେଉଁଠୁ ଆଣଲୁ କେମିତି କେତେ ଟଙ୍କା ନେଲା ମୁଁ କହିଲି ଭାଇ ଭାବିକି କୁହ ସମସ୍ତେ ସମସ୍ତେ ଭାବିକି ଦୁଇହଜାର ପନ୍ଦରଶହ ଦୁଇହଜାର ପନ୍ଦରଶହ ସମସ୍ତେ ଏମତି କହିଲେ କିନ୍ତୁ ପ୍ୟାଣ୍ଟ୍ର ଦାମ୍ ଥିଲା ପାଞ୍ଚଶହ ସାତଶହ ତାରିଣୀ ବସ୍ତ୍ରାଳୟରୁ ଜିନ୍ପ୍ୟାଣ୍ଟ୍ଟି ମୁଁ ଆଣିଥିଲି ଆଜିକୁ ପ୍ରାୟ ପାଞ୍ଚ ଛଅ ଦିନ ଖଣ୍ଡେ ହେଇଯିବ ସେ ଆଣିଥିଲି ପ୍ୟାଣ୍ଟ୍ଟେ ଭଲ ପ୍ୟାଣ୍ଟ୍ଟେ ଆଣିଥିଲି ପ୍ୟାଣ୍ଟ୍ଟି ପିନ୍ଧିବା ପରେ ସିଏ ମୋତେ ପୁରା ବହୁତ ପୁରା ମୋତେ ପୁରା ବୋ ମୋତେ ପୁରା ସିଏ ମାନିଥିଲା ପ୍ୟାଣ୍ଟ୍ଟା ମୋତେ ପ୍ୟାଣ୍ଟ୍କୁ ନେଇକି ବହୁତ ଚର୍ଚ୍ଚାରେ ଥିଲି ମୁଁ ପାଞ୍ଚ ଛଅ ଦିନ ଖଣ୍ଡେ ହେବ ଆମ ସାଙ୍ଗମାନଙ୍କ ସହିତ ଯେ ସେ ଟୋକା ଭଲ ପ୍ୟାଣ୍ଟ୍ଟେ ନେଇଆସିଲା ଆମେ କିଛି ଆଣିପାରନୁ ଆମେ କିଛି କରିପାରନୁ ଇଏ କରୁଛୁ ସିଏ କରଛୁ ଶଳା ଅଳ୍ପ ପଇସାରେ ନେଇ ଆସଲା ଆମେ ବହୁତ ପଇସା ଦେଇକି ସେମତିଆ ପ୍ୟାଣ୍ଟ୍ ପାଉନୁ ପ୍ୟାଣ୍ଟ୍ର ଦାମ୍ ସିନା କମ୍ ଭଲ ଭଲ କିନ୍ତୁ ପ୍ୟାଣ୍ଟ୍ର ଦାମ୍ ସିନା କମ୍ କିନ୍ତୁ ପଇସା ଅନୁସାରେ ପ୍ୟାଣ୍ଟ୍ର କାମଟି ବହୁତ ଭଲ ଥିଲା ବହୁତ ଆକର୍ଷଣୀୟ କରୁଥିଲା ସିଏ ମୋତେ ମୋତେ ମାନେ ମୁଁ ତାକୁ ଦେଖିଲି ମାନେ ସାଙ୍ଗେ ସାଙ୍ଗେ କିଣି ପକେଇଲି ତା'ପରେ ତ ଯେମିତି ପିନ୍ଧିକି ବାଜାରକୁ ବାହାରିଛି ଲୋକମାନେ ଖାଲି ପାଚାରିବାକୁ ଲାଗିଲେ ଯେ ଭାଇ ପ୍ୟାଣ୍ଟ୍ କେତେ ଟଙ୍କା ନେଲା ପ୍ୟାଣ୍ଟ୍ କେଉଁଠୁ ଆଣିଲ ମାନେ ବହୁତ ଭଲ ପ୍ୟାଣ୍ଟ୍ଟେ ମୁଁ ଆଣିଥିଲି ଅଳ୍ପ ପଇସାରେ ଯେଉଁଟାକି ମୋତେ ବହୁତ ଭଲ ଲାଗିଥିଲା